ମୁଁ ମୋର ଜୀବନରେ ସୁଖ ଶାନ୍ତି ନିରାଷ୍ଟା କଷ୍ଟ ଦୂର କରି ମୁଁ ମୋର ଜୀବନଙ୍କୁ ଦୂର କରି ସୁଖ ଶୁଭ ଘଟଣା ଆରମ୍ଭ କରିଥାଏ ଯଦି କୌଣସି ବ୍ୟକ୍ତି ଜୀବନରେ ଦୁର୍ଘଟଣା ଘଟୁଥିବ ତାହେଲେ ତା ଜୀବନରେ କେବେ ଶୁଭ ଘଟଣା ସହିତ ଲଢ଼ିବାକୁ ଘଟିଥାଏ ସେଥିପାଇଁ ଜୀବନରେ ସୁଖେ ଦୁଃଖେ ଏହି ସବୁ ଗୁଡ଼ି ଗୁଡ଼ିକ ସମସ୍ତଙ୍କ ଜୀବନ ଲାଗି ରହିଛି ଜୀବନରେ ସୁଖ ଶାନ୍ତିରେ ରହିବାକୁ ହେଲେ ଆମକୁ ବହୁତ କଷ୍ଟ ଭୋଗିବାକୁ ପଡ଼ିଥାଏ ତାପ ପରେ ପରେ ମଣିଷ ଜୀବନରେ କଷ୍ଟ ସାଧ୍ୟ ହୋଇଥିବାରୁ ତା ଆଗକୁ ଶୁଭ କାମନାରେ ଜୀବନଯାପନ କରିଥାଏ ସମାଜରେ ବ୍ୟକ୍ତି ବିଶେଷମାନେ ଯେଉଁମାନେ କି କଷ୍ଟ ସହ ଚର୍ଟିତ ଥିବାରୁ ନିଜକୁ ବହୁତ କଷ୍ଟ ଭୋଗିବାକୁ ଘଟିଥାଏ ଏହିସବୁ ଯଦି କୌଣସି ବ୍ୟକ୍ତିର ଜୀବନରେ ଶେଷ ନ ହେବା ଚାହାଁନ୍ତି ମଣିଷ ଶୁଭ କାମନା କରିଥାଏ ଏବଂ ତାର ଜୀବନକୁ ଅତି ସୁନ୍ଦର ଭାବରେ ଗଢ଼ି ତୋଳିଥାଏ